ଓଡ଼ିଶାରେ ଉପଭୋଗ କରାଯାଉଥିବା ସାଂସ୍କୃତିକ ପର୍ବ ଯେମିତି କି ଦଶହରା ହେଲା ବାଲିଯାତ୍ରା ହେଲା କଟକର ବାଲିଯାତ୍ରା କାଳୀପୂଜା ହେଲା ଦଶହରା ବିଭିନ୍ନପ୍ରକାର ମେଲୋଡ଼ି ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ ହୁଏ କାଳୀପୂଜାରେ ମେଲୋଡ଼ି ହୁଏ ବାଲିଯାତ୍ରାରେ ହଜାର ହଜାର ଲୋକଙ୍କର ଭେଟ ହୁଏ ନାଚ ହୁଏ ସରକାରଙ୍କ ତରଫରୁ ସ୍ତ୍ରୀ ଲୋକମାନଙ୍କର ନାଚ ହୁଏ ବିଭିନ୍ନପ୍ରକାର ଷ୍ଟଲ୍ ପଡ଼େ ବିଭିନ୍ନପ୍ରକାରର ଜିନିଷ ଯାହା ବି ଖୋଜିବ ବାଲିଯାତ୍ରାରେ ମିଳେ ଯେମିତି କି ଭୁବନେଶ୍ୱରରେ ବିଭିନ୍ନପ୍ରକାର ମେଳା ପଡ଼େ ଆମେ ଦଶହରାରେ ନୂଆ ଡ୍ରେସ୍ କରୁ ନୂଆ ଡ୍ରେସ୍ ପିନ୍ଧୁ ବିଭିନ୍ନପ୍ରକାରର ମଣ୍ଡପକୁ ଯାଇକି ମାଆଙ୍କର ଦର୍ଶନ କରୁ ଆଉ ବହୁତପ୍ରକାର ହୁଏ ସବୁ କାର୍ଯ୍ୟକ୍ରମ ସେଗୁଡ଼ିକ ହେଉନି